ଆମ୍ଭେମାନେ କହିପାରିବା କି ସ୍ୱାସ୍ଥ୍ୟ ହିଁ ସମ୍ପଦ ପ୍ରତ୍ୟେକଟି ମଣିଷକୁ ଏକ ସୁସ୍ଥ ସବଳ ଏବଂ ଏକ ଦୃଢ଼ ବ୍ୟକ୍ତି ହେବା ପାଇଁ ସ୍ୱାସ୍ଥ୍ୟ ହିଁ ଏକାନ୍ତ ଆବଶ୍ୟକ ଅଟେ ତେଣୁକରି ସ୍ୱାସ୍ଥ୍ୟ ବିନା କୌଣସି ମଣିଷ ବଞ୍ଚିପାରିବ ନାହିଁ ଏକ ସୁସ୍ଥ ସବଳ ମଣିଷଟି ହିଁ ତାର ଉନ୍ନତି ଦିଗରେ ବଢ଼ିପାରିବ ଏବଂ ତାର ସଠିକ୍ ଜୀବନ ପ୍ରଣାଳୀ ଆପଣେଇ ପାରିବ ତେଣୁକରି ସ୍ୱାସ୍ଥ୍ୟଟି ଆମର ଆବଶ୍ୟକ ହେଲେ ଉଚିତ୍ ଖାଦ୍ୟ ଆମ ପାଇଁ ଦରକାର ଯାହାକି ଆମେ ଖାଦ୍ୟ କୌଣସି ତେଲ ଜିନିଷ ହଉ କି ହେଭି ଫୁଡ଼ ହଉ ଖାଇକିନି ଆମେ ଦେହ ଖରାପ କରିବା ସ୍ୱାସ୍ଥ୍ୟ ଖରାପ ହେବ ତେଣୁକରି ସେଗୁଡ଼ାକୁ ଆମେ ବାଦ୍ ଦେଇ ଭଲ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଯାହାକି ଆମମାନଙ୍କୁ ବହୁତ ଡକ୍ଟର ଏବଂ ବହୁତ ଲୋକମାନେ କହୁଛନ୍ତି କି ମାଛ ଖାଇବା ଟିକେ ଅଧିକ ମାଂସ ଖାଇବା ନାହିଁ ମାଛ ଏହି ଖାଦ୍ୟମାନଙ୍କ ମଧ୍ୟରୁ ମାଛଟି ହେଉଛି ମୁଖ୍ୟ ଆମ୍ଭେମାନେ ବିଭିନ୍ନ ସମୟରେ ବିଭିନ୍ନ ଜାଗାରେ ଆମ ପ୍ରତ୍ୟକଟି ଲୋକମାନଙ୍କୁ ଭାରତୀୟମାନଙ୍କୁ ଦେଖିଥିବା କି ମାଛକୁ ଅଧିକ ଭାବେ ଆମିଷ ଜାତୀୟ ଖାଦ୍ୟରେ ଅଧିକ ପ୍ରାୟୋରିଟି ଦିଆଯାଏ କାରଣ ମାଛ ହେଉଛି ଆମର ଆମିଷ ମଧ୍ୟରେ ସ୍ୱାସ୍ଥ୍ୟ ମାଛ ଆମେମାନେ ଯେଉଁଠି ଏକ ହବିଶାଳୀମାନେ ଯିଏ ହବିଷ କରିଥାନ୍ତି ଛାଡ଼ ଖାଇରେ ସେ ପ୍ରଥମେ ମାଛକୁ ହିଁ ବ୍ୟବହାର କରନ୍ତି କାରଣ ମାଛଟି ଆମର ଓଡ଼ିଆ ଏବଂ ଆମ ଇଏ ଜାତିର ମାନେ ମୂଳ ଯେକି ହବିଶାଳୀ ଆଗେ ଯିଏ ଛାଡ଼ ଖାଇ କରନ୍ତି ମାଛଟି ଆମର ଚାଖନ୍ତି ତାପରେ ଯେ ଯେଉଁମାନେ ଆଇଁଷ ଖାଇପାରନ୍ତି ତେଣୁକରି ଆଜିର ମାଛ ଗଡ଼ିଆ ଏବଂ ବିଭିନ୍ନ ଚାଷୀମାନେ ବି ମଧ୍ୟ ମାଛ ଚାଷ କରିକିନି ବିଭିନ୍ନ ବିଭିନ୍ନ କର ଉନ୍ନତି କରିପାରୁଛନ୍ତି ତାଙ୍କ ଜୀବନଶୈଳୀରେ ତାଙ୍କର ବ୍ୟବସାୟିକ କରିପାରୁଛନ୍ତି ତାଙ୍କର ଆର୍ଥିକ ରୋଜଗାର ସମୃଦ୍ଧ କରିପାରୁଛନ୍ତି ମାଛ ଚାଷ କରିବା ମାଛ ଧରିବା ବିଷୟରେ କିଛି ସାଧାରଣ ମିଥ୍ୟା ବା ଭୁଲଧାରଣା କ'ଣ ଯାହାକୁ ଆପଣ ଖଣ୍ଡନ କରିବାକୁ ଚାହୁଁଛନ୍ତି ମାଛ ଧୋଇବା କୌଣସି ମିଥ୍ୟା ନାହିଁ କରିପାରୁଛନ୍ତି ଆଉ